କୋଉଠିକୁ ହଁ ସେଇଠାରେ କଣ କଣ ମିଳେ କି ହଁ ଯିବା ବାକି କେ କେତେ ପଇସା ଲାଗିବ ସେଠାରେ କାହିଁକି ମୁଁ ପଇସା ଦେଲେ ହେବନି

ନାଁ ମୁଁ ଏଇଥର ପଇସା ଦେଇଦେବି ତୁ ଆର ଥରକ ପଇସା ଦେଇଦବୁ ହଁ ପିଆଜି ପିଆଜି ଖାଇବାକୁ ବେଶି ଭଲ ଲାଗେ ନାଁ ତୋତେ ବରା ଖାଇବାକୁ ବେଶି ଭଲ ଲାଗେ ନାଁ ସିଙ୍ଗେଡ଼ା ଖାଇବାକୁ ବେଶି ଖାଇ ହଁ ବେଶି ଖାଇଦେଇନୁ ତ ଏସିଡ଼ ହେଇଯିବ ତା ପରେ ଜାଣିବୁ ହୁଁ ଇନୋ କାମ ଦେବ ନାଇ ପରା ପିଆଜି ପିଆଜି ଖାଇବାକୁ ବହୁତ ଭଲ ଲାଗେ ମୋତେ ହୁଁ ବାକି ମୁଁ ଗୋଟିଏ ଜାଗା ଦେଖିଛି ସେଠି ବି ଭଲ ପିଆଜି ବନାଯାଏ ସେଇଠାକୁ ଯିବା ନା ହଁ ସେଇଠାକୁ ଯିବା ହୁଁ ପଇସାଟା ମୁଁ ଦେଇଦେବି ଖାଇବା ଓ ଆରାମସେ ବୁଲିକରି ଆସିବା ଆମେ ସେଇଠାରେ ସେଇଠାକୁ ଯିବା ଲସି ବି ପିଇବା କଣ

ହଁ ଲସି ପିଇବା ବହୁତ ମଜା କରିବା ବସିବା ମୋତେ ବହୁତ ସବୁଠାରୁ ପିଆଜି ବେଶି ଭଲ ଲାଗେ କାହିଁକିନା ସେଇଥିରେ ଟିକେ ମୁସ୍ମୁସିଆ ହେଇଥାଏ ନାଁ ହୁଁ ସେଇଥିପାଇଁ ମୋତେ ପିଆଜି ଖାଇବାକୁ ବହୁତ ଭଲ ଲାଗେ ତୋତେ କଣ ଖାଇବାକୁ ଭଲ ଲାଗେ ତୋତେ କଣ ଖାଇବାକୁ ବେଶି ଭଲ ଲାଗେ ପିଆଜି ନାଁ ବରା

ହଁ ଯଦି ଭାଇ ଖାଇବାକୁ ଯିବା କି କୋଉଥିରେ କୋଉ ଦିନ ଆମେ ଖାଇବାକୁ ଯିବା କି ହଁ ମୁଁ ଯିବି ସେଇ କେତେ ସମୟ ଚାରିଟା ବେଲେ ଯିବି ହଁ ମୁଁ ଚାରିଟା ହଁ ମୁଁ ଚାରିଟା ସମୟରେ ଯିବି